ଓଡ଼ିଆ ଭାଷାକୁ ସଂରକ୍ଷଣ ଏବଂ ପ୍ରତ୍ସାହିତ କରିବା ପାଇଁ ବିଭିନ୍ନ ମାଧ୍ୟମରେ ପ୍ରୟାସ କରାଯାଉଛି ଯେମିତିକି ପାଠ୍ୟାଗାର ବ୍ୟବସ୍ଥା କରାଯାଉଛି ପିଲାମାନଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଓଡ଼ିଆ ବାଧ୍ୟତାମୂଳକ ଶିକ୍ଷା ହିସାବରେ ଗ୍ରହଣ କରାଯାଇଛି ଓଡ଼ିଶା ଓଡ଼ିଶା ସରକାର ସେହିଟା କରିଛନ୍ତି ଗାଁ ଗହଳିରେ ଥିବା ପ୍ରତ୍ୟେକ ଲୋକମାନଙ୍କୁ ଆମେ ଯଦି ପାଠ୍ୟାଗାରର ମହତ୍ତ୍ଵ କଣ ବୁଝାଇପାରିବା ଓଡ଼ିଆ ଓଡ଼ିଆ ଭାଷାର ମହତତ୍ତ୍ଵ କଣ ବୁଝାଇପାରିବା ତାଙ୍କୁ ଏହି ବିଷୟରେ ଅବଗତି କରାଇପାରିବା ସେମାନେ ଆହୁରି ଇଚ୍ଛୁକ ହେବେ ଓଡ଼ିଆ ପଢ଼ିବା ପାଇଁ ଆମ ଭଷା ହେଉଛି ଓଡ଼ିଆ ଆମେ ଓଡ଼ିଆକୁ ଭଲ ପାଇବା ଦରକାର ପ୍ରତ୍ୟେକ ଗାଁରେ ଗୋଟିଏ ଗୋଟିଏ ପାଠ୍ୟାଗାର ଆଉ ସେ ପାଠ୍ୟାଗାରରେ ପ୍ରତ୍ୟେକ ଓଡ଼ିଆ ବହି ଉପଲବ୍ଧ ହେବା ଦରକାର ଯାହାଦ୍ୱାରା ଲୋକମାନେ ସମସ୍ତେ ସେଠି ଯଡ଼ିତ ହୋଇକି ଓଡ଼ିଆ ପ୍ରତି ଆହୁରି ଭଲ ପାଇବେ ଓଡ଼ିଆ ଭାଷାର ଉନ୍ନତି ହେବ